ଆମ ଯାଜପୁରରେ ବହୁତ ସାରା ପର୍ଯ୍ୟଟନସ୍ଥଳୀ ରହିଅଛି ଯାହାଫଳରେ ଏଠାକୁ ପ୍ରତ୍ୟେକ ବର୍ଷ ବହୁତ ସାରା ପର୍ଯ୍ୟଟନମାନେ ଆସିଥାନ୍ତି ବାହାରୁ ସେମାନେ ପ୍ରଥମତଃ ଆମର ମା' ବିରଜାଙ୍କୁ ଦେଖିବା ପାଇଁ ଆସିଥାନ୍ତି କାରଣ ମା' ବିରଜାଙ୍କ ପାଖରେ ଆମେ ଯାହାବି ମାନସିକ ରଖି ରଖିଥାଉ ତାହା ପୂରଣ ହୋଇଯାଇଥାଏ ଆଉ ଯିଏ ବି ତାଙ୍କର ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦେଇଥାନ୍ତି ତାହା ବି ଏହି ମା' ବିରଜାଙ୍କ ପାଖରେ ପିଣ୍ଡ ଦେଇ ନାଭିଗୟା ନାମକ ଏକ କୁଣ୍ଡରେ ତାକୁ ପକାଇଦେଇଥାନ୍ତି ଆଉ ରହିଲା ଆମର ଦଶାସନ ଘାଟ ସେଠି ବି ପ୍ରତ୍ୟେକ ବର୍ଷ ବହୁତ ସାରା ପର୍ଯ୍ୟଟନ ଆସିଥାନ୍ତି ସେମାନଙ୍କର ପୂର୍ବପୁରୁଷମାନଙ୍କୁ ପିଣ୍ଡ ଦେବା ପାଇଁ ଆଉ ସେଠାରେ ଏକ ଆଉ ଏକ ମାତା ଉପସ୍ଥିତ ହୋଇଛନ୍ତି ସେ ହେଉଛନ୍ତି ଯମ ମା'ଙ୍କର ସାତ ଭଉଣୀ ଆଉ ରହିଲା ଆମର ସେଠାରେ ତ୍ରିଲୋଚନ ମନ୍ଦିର ତ୍ରିଲୋଚନ ମନ୍ଦିର ହେଉଛି ପ୍ରଭୁ ମହାଦେବଙ୍କର ସେଠି ବି ବହୁତ ସାରା ସେଠି ବି ବହୁତ ସାରା ପର୍ଯ୍ୟଟନମାନେ ଆସିଥାନ୍ତି ତା'ର ପରିଦର୍ଶନ କରିବା ପାଇଁ ସେଠି ବହୁତ ବଡ଼ ଗୋଟିଏ ବଗିଚା ହୋଇଅଛି ଆଉ ରହିଲା ଆମର ବରାହନାଥ ମନ୍ଦିର ସେଠି ବରାହଙ୍କର ଏକ ମନ୍ଦିର ଉପସ୍ଥିତ ଅଛି ଆଉ ଆମର ରହିଲା ରତ୍ନଗିରି ଉଦୟଗିରି ଓ ଲଳିତଗିରି ନାମକ ଯେଉଁ ପାହାଡ଼ ଅଛି ସେଠି ଆମର ବୌଦ୍ଧଙ୍କର କିଛି ମାତ୍ରାରେ ତାଙ୍କର ମୂର୍ତ୍ତି ସବୁ ସ୍ଥାପନ ହୋଇଛି ଆଉ ବୌଦ୍ଧଙ୍କର କିଛି ଧର୍ମ ବି ସେ ଯେଉଁ ପାହାଡ଼ର ଖଣ୍ଡ ମଧ୍ୟରେ ଲେଖା ଅଛି ଆଉ ରହିଲା ଆମର ଓଳାଶୁଣୀ ପର୍ବତ ଓଳାଶୁଣୀ ପାହାଡ଼ ଉପରେ ଆମର ଏକ ମନ୍ଦିର ରହିଅଛି ଯାହାକି ସେଠି ଫେମସ୍ ସେଠି ଆମର ବହୁତ ବହୁତ ମାତ୍ରାରେ ଜଣାଶୁଣା ଏକ ପିଠା ଅଛି ତା'ର ନାଁ ହେଉଛି ପୋଡ଼ ପିଠା ସେଠାକୁ ପର୍ଯ୍ୟଟନମାନେ ସେହି ପିଠାକୁ ଖାଇବା ପାଇଁ ହିଁ ଆସିଥାନ୍ତି ଆଉ ରହିଲା ଆମର ମହାବିନାୟକ ମହାବିନାୟକ ହେଉଛନ୍ତି ପ୍ରଭୁ ମହେଶ୍ୱରଙ୍କର ସେ ବି ଆମର ପାହାଡ଼ ଉପରେ ଉପସ୍ଥିତ ହୋଇଛନ୍ତି ଆଉ ସବୁଠାରୁ ଆମର ବହୁତ ବଡ଼ ଆକର୍ଷଣୀୟ ସ୍ଥଳୀ ହେଉଛି ଗୋଟିଏ ଆମର ଅଶୋକଝର ଜଳପ୍ରପାତ ସେଠା ସେଠାରେ ବି ଏକ ଜଳପ୍ରପାତ ଅଛି ପାହାଡ଼ ଉପରୁ ଆସିଅଛି ସେ ଏକ ଜଙ୍ଗଲ ହୋଇଥିବାରୁ ଆଉ ସେଠି ବହୁତ ସାରା ପର୍ଯ୍ୟଟନ ପର୍ଯ୍ୟଟନ ଲୋକମାନେ ଆସିକି ନିଜର ଖାଇବା ଆସନ ବାସନ ଆଣିକି ସେମାନେ ଖାଇଥାନ୍ତି ଓ ସେ ଯେଉଁ ଜଳପ୍ରପାତରେ ଗାଧୋଇ ବି ଥାଆନ୍ତି ଆଉ ରହିଲା ଆମର ଏକ ଗଡ଼ମଧୁପୁର ଗଡ଼ମଧୁପୁର ଉଆସ ହେଉଛି ଆମର ରାଜାଙ୍କର ସେଇଟାବି ଆମର ବହୁତ ସାରା ସେଠିକି ବି ଆମର ବହୁତ ସାରା ପର୍ଯ୍ୟଟନି ଆସିଥାନ୍ତି ବୁଲିବା ପାଇଁ ଆଉ ସେଠାରେ ମଧ୍ୟ ଏକ ଜଗନ୍ନାଥ ମନ୍ଦିର ଅଛି ଯାହା ଆମର ଏହି ରଥଯାତ୍ରା ଟାଇମ୍ରେ ବହୁତ ନାମ କରିଥାଏ ଆଉ ରହିଲା ଆମର ଏକ ସାଇ ମନ୍ଦିର ଯାହା ବରିରେ ଅଛି ଆଉ ଅଛି ଆମର ଛତିଆ ବଟ ସେ ବି ହେଉଛି ଜଗନ୍ନାଥଙ୍କର ବହୁତ ଭଲ ମନ୍ଦିର ଆଉ ଆମର ରହିଲା କୁସୁମା ପୋଖରୀ କୁସୁମା ପୋଖରୀ ଏକ ବଡ଼ ପୋଖରୀ ହୋଇଥାଏ ତା' ଚାରି ପଟରେ ବହୁତ ସାରା ଫୁଲ ଗଛ ଲାଗିଥାଏ ଆଉ ସେଠି ମଧ୍ୟ ବୋଟିଂ କରିବା ପାଇଁ ସୁବିଧା ଥାଏ ଯାହା ଫଳରେ ପର୍ଯ୍ୟଟନମାନେ ବହୁତ ସାରା ବୁଲିବାକୁ ଏହି ସ୍ଥାନକୁ ଆସିଥାନ୍ତି